ଆମ ଅଞ୍ଚଳରେ ଲୋକମାନେ ଓଡ଼ିଶାରେ ପୁରୀ ଜିଲ୍ଲାକୁ ଯିବା ପାଇଁ ବହୁତ ଖୁସି ଲାଗନ୍ତି ଇଛା ମଧ୍ୟ ଥାଏ ଆଉ ମନ୍ଦିର ଯାଆନ୍ତି ଦର୍ଶନ କରନ୍ତି ସେଠି ଅଭଡ଼ା ଖାଆନ୍ତି ଗଜା ମଧ୍ୟ ଆଣନ୍ତି ଯାହାଦ୍ୱାରା ଦର୍ଶନ ମଧ୍ୟ କରିକି ପୂଜା ପାଠ କରିକି ସେ ଆସନ୍ତି ଆଉ ଏବଂ ସେ ଖୁସି ଲାଗେ ଏଥିପାଇଁ ଯେ କାଳିଆକୁ ଥରେ ଦେଖିଦେଲେ ମନ ପୂରିଯାଏ ଦର୍ଶନ ପାଇଲେ ଆଳତୀ କଲେ ଖୁସି ଲାଗେ ମଧ୍ୟ ଠାକୁର ସବୁବେଳେ ଇଛା ଥାଏ ଯେ ଆମେ କେବେ ଯିବୁ ପୁରୀ ପୁରୀ ଗଲେ ଆମେ ଦର୍ଶନ କରିବୁ କାଳିଆ ଠାକୁରକୁ ଗୋଟିଏ ମୁଣ୍ଡିଆ ମାରିଦେଲେ ଜୀବନ ଆମ ଶାନ୍ତି ହେଇଯାଏ ତାଠୁ ବିଚିତ୍ର ଜାଗା ଆଉ ଓଡ଼ିଶା ମଧ୍ୟରେ ନ କହିଲେ ଭଲ ଦର୍ଶନ କରିବା ପାଇଁ ହେଲେ ଶହ ଶହ ଲୋକ ସେ ଜାଗାକୁ ଆସନ୍ତି ଓଡ଼ିଶା ବାହାରେ ଭାରତ ବାହାରେ ଦେଶରେ ଆସନ୍ତି ଦର୍ଶନ କରିବା ପାଇଁ ଆଉ ରଥ ଯାଏ ରଥ ଟାଇମ୍ ରେ ଯେତେବେଳେ ମାଉସୀ ବାଡି଼କି ଯାଏ ରଥ ଦେଖିଆ ପାଇଁ ଲକ୍ଷ ଲକ୍ଷ ଲୋକ ସେ ଜାଗାରେ ଉପସ୍ଥିତ ଥାଆନ୍ତି ଆଉ ବହୁତ ଖୁସି ଲାଗେ ଆନନ୍ଦ ଲାଗେ ଯେତେବେଳେ ରଥ ଦଉଡ଼ି ଟାଣିକି ମାଉସୀ ମାଁ ବାଡ଼ିରେ ଛାଡ଼ିଦେଇ ଆସୁ ତା ଠୁ ବଡ଼ ଆଉ ଖୁସି ଜଗନ୍ନାଥଙ୍କ ପାଖରେ ଏତିକି ନିବେଦନ କରୁଛି କେବେ ଯଦି ମୋ ସମୟ ହୁଏ ବହୁତ ଦିନ ହେଲାଣି ଯାଇନି ମନ୍ଦିରି କି ଦର୍ଶନ କରିବା ପାଇଁ କେବେ ଯଦି ସୁଯୋଗ ମିଳେ ସମୟ ମିଳେ ମୁଁ ନିଶ୍ଚିତ ଯିବି ଜଗାକୁ ଦର୍ଶନ କରିକି ଆ ଫେରିବି ଜୟ ଜଗନ୍ନାଥ